ଆମର ଜଳ ହିଁ ଜୀବନ ଜଳ ବିନା ଜଳ ବିହୁନେ ପୃଥିବୀ ନାଶ ଜଳ ବହୁଳେ ପୃଥିବୀ ନାଶ ସୃଷ୍ଟି ନାଶ ତେଣୁକରି ଜଳ ଜଳ ଯଦି ନଥିବ ଆମେ ବଞ୍ଚିପାରିବାନି ଆଉ ଜଳ ଯଦି ଅଧିକ ହୋଇଯିବ ଆମେ ମରିଯିବା ଜଳ ଆମର ପାଣି ଆମେ ଦୈନନ୍ଦିନ ଜୀବନରେ ଆମେ ବ୍ୟବହାର କରୁ ପିଇବା ପାଇଁ ବ୍ୟବହାର କରୁ ଚାଷ ଚାଷ ପାଇଁ ବ୍ୟବହାର କରୁ ସଫା ସଫି କରିବା ପାଇଁ ମଧ୍ୟ ପାଣିର ବ୍ୟବହାର ହୁଏ ପାଣିକୁ ମଧ୍ୟ ଆମେ କରେଣ୍ଟ୍ ଉତ୍ପାଦନ କରୁ ପାଣି ସାହାଯ୍ୟରେ କରେଣ୍ଟ୍ ଉତ୍ପାଦନ କରୁ ସଫା ସଫି ପୋଷାକ ବିଭିନ୍ନପ୍ରକାର ଘର ସବୁ ପ୍ରକାର ପାଣିର ବ୍ୟବହାର ନିହାତି ଦରକାର ପାଣି ନଥିବ ମାନେ ମଣିଷ ଜୀବନ ନଥିବା ସହ ସମାନ ତେଣୁକରି ପାଣିର ଆମେ ଠିକ୍ ବ୍ୟବହାର କରିବା ପାଣିକୁ ନଷ୍ଟ କରିବାନି ଜଳ ହିଁ ଜୀବନ ଭାବି ଆମେ ଜଳକୁ ଠିକ୍ ଠିକ୍ କାର୍ଯ୍ୟରେ ଯେଉଁଠି ଦରକାର ଲଗାଇବା ଆଉ ପାଣି ପାଣିକୁ ମଧ୍ୟ